ଆମ ଯାଜପୁର ଅଞ୍ଚଳରେ ବିଭିନ୍ନପ୍ରକାର ବାର୍ଷିକଉତ୍ସବ ହୁଏ ସେଥିମଧ୍ୟରୁ ବ୍ୟାସ ମହୋତ୍ସବ ତାହା ଯଥା ସରୋବର ନାମରେ ପରିଚିତ ଯାଜପୁର ମହୋତ୍ସବ ଏବଂ କଳିଙ୍ଗ ମହୋତ୍ସବ ଭାବରେ ନାମିତ ଅଟେ ବ୍ୟାସ ସରୋବର ଯାଜପୁର ଜିଲ୍ଲା ବାହାରେ ମଧ୍ୟ ବହୁତ ହୁଁ ପରିଚିତ ଏଠାରେ ବିଭିନ୍ନପ୍ରକାର ଲୋକ ଯଥା ବାହାର ରାଜ୍ୟରୁ ଲୋକ ଉପସ୍ଥିତ ହେଇଥାନ୍ତି ଯାଜପୁର ମହୋତ୍ସବ ରେ ବିଭିନ୍ନପ୍ରକାର କଣ୍ଠଶିଳ୍ପୀ ଏବଂ ନୃତ୍ୟଶିଳ୍ପୀ ଆସି କଣ୍ଠଦାନ ନୃତ୍ୟ ପରିବେଷଣ କରିଥାନ୍ତି ଆମ ଯାଜପୁରରେ ମଧ୍ୟ କଳିଙ୍ଗ ମହୋତ୍ସବ ବହୁତ ନାମରେ ପରିଚିତ ଏଠାରେ ମଧ୍ୟ ବିଭିନ୍ନ ଶିଳ୍ପ ଜାତୀୟ କାରୁକାର୍ଯ୍ୟ ଆକର୍ଷିତ କରିଥାଏ ବିଭିନ୍ନ ଶିଳ୍ପର ଏଠାରେ ପ୍ରଦର୍ଶିତ କରିଥାନ୍ତି